ହ୍ୟାଲୋ ହଁ ମ୍ୟାମ୍ ନମସ୍କାର ହଁ କ'ଣ କହୁଥିଲେ ମ୍ୟାମ୍ ମୋର ତ କାଇଁ ମନେ ପଡ଼ୁ ନାଇଁ କେଉଁ ବହି କି ମୁଁ ଭୁଲି ଯାଇଛି କେଉଁ ଲାଇବ୍ରେରୀ ଲାଇବ୍ରେରୀର ନାଁ କ'ଣ କି ହଁ ମ୍ୟାମ୍ ମୋର ମନେ ପଡ଼ିଲା ମୁଁ ଭୁଲି ଯାଇଛି ଫେରାଇବା ପାଇଁ ହଉ ଠିକ୍ ଅଛି ମ୍ୟାମ୍ ନେଇ ଦେବି ମୋର ତ ଏବେ କାମ ଚାଲିଚି ମୁଁ ଦୁଇଦିନ ଛାଡ଼ିକି ଦୁଇଦିନ ଛାଡ଼ିକି ନେଇ ଦେବି ମ୍ୟାମ୍ ହଁ ଦୁଇଦିନ ୱେଟ୍ କରି ପାରିବେନି କି ନା ଅର୍ଜେଣ୍ଟ୍ ଦରକାର ଥିଲା ହଉ ମ୍ୟାମ୍ ମୁଁ ଟ୍ରାଏ କରିବି ଆପଣଙ୍କୁ ନେଇ ଦେବା ପାଇଁ ଆଉ ଆପଣଙ୍କ ପାଖରେ ସୁବାଷ ଚନ୍ଦ୍ର ବୋଷଙ୍କ ଜୀବନୀର ବହି ଅଛି କି ହଁ ମୋତେ ସୁବାଷଚନ୍ଦ୍ର ବୋଷଙ୍କ ଜୀବନୀ ଦରକାର ଥିଲା ଆପଣ ବାହାର କରିକି ରଖି ଦେଇଥିବେ ମୁଁ ଯାଇକି ତା'କୁ ଆଣିବି ଆଉ ନବ ପ୍ରଶା ନବ ପ୍ରକାଶ କଥା